ଆମର୍ ଇ ହିରୋ ହିରୋଇନ୍ର ତାକର୍ କପଡ଼ା ଲତା ବି ଭଲ୍ ଲାଗସି ତାକର୍ ତାକର୍ କପଡ଼ା ଲତା ଆମକୁ ଭଲ୍ ଲାଗସି ଆମକୁ ତାହାକୁ ଦେଖବା ଲାଗି ବି ଭଲ୍ ଲାଗସି ହେନ୍ତା କପଡ଼ା ଲତା ଆମେ ବି ପାଏଲେ ପିନ୍ଧତୁ ବୋଲି କରି କହେସୁଁ ଆମକୁ ତାକର୍ ଫିଲିମ୍ ସିଲିମ୍ ବି ସିରିଏଲ୍ ଭି ଆମକୁ ଭଲ୍ ଲାଗସି ଫିଲ୍ମ ବି ଭଲ୍ ଲାଗସି ସିରିଏଲ୍ ଭି ଭଲ୍ ଲାଗସି ଏନ୍ତା ସିରିଏଲ୍ ମନେ ଏନ୍ତା ଫିଲ୍ମ ମନେ ଆମେ ଦେଉଥିଲେ ଦେଖତୁଁ ଦେଖତୁଁ ବାଗିର୍ ଲାଗସି ଭଲ୍ ଲାଗସି ହେ ଫିଲ୍ମ ମନେ ହେ ସିରିଏଲ୍ ମନେ ଭଲ୍ ଭଲ୍ କପଡ଼ା ଲତା ବି ପିନ୍ଧସନ୍ ହିରୋ ହିରୋଇନ୍ ମନେ ତାକଁର୍ କପଡ଼ା ଲତା ବି ଦେଖି କରି ଆମକୁ ଭଲ୍ ଲାଗସି ତାକର୍ କପଡ଼ା ଲତା ବି ପିନ୍ଦୁ ବାଗିର୍ ଲାଗସି ଆମକୁ ହେନ୍ତା ହେନ୍ତା କପଡ଼ା ଲତା ପାଏଲେ ପିନ୍ଦୁ ବାଗିର୍ ଲାଗସି ଆମକୁ ଭଲ୍ ଲାଗସି ତାକଁର୍ ସିରିଏଲ୍ ମନେ ବି ଭଲ୍ ଲାଗସି ହେନ୍ତା ସିରିଏଲ୍ ମନେ ଦେଖୁଥିତୁଁ ବାଗିର୍ ଲାଗସି